ହଉ ଇଏ ମୁଁ କ'ଣ କହୁଥିଲି କି ଆମର ଏଠି ଦେଉଳି ଡ୍ୟାମ୍କୁ ବୁଲିବା ପାଇଁ ଯିବା ଆଉ ତୁମେ ତ ଏଠି ରହୁଛ ସବୁ ଜାଣିଛ ଏ ବିଷୟରେ ଆଉ ମୁଁ ତ ଏଠି ରହୁନି ଜାଣିନି ଆଉ ମୋତେ ଟିକେ ନେଇକି ବୁଲାଇ ବୁଲାଇକି ଦେଖାଇ ଦବ ଆଉ କେତେବେଳେ ବାହାରିବା ହଉ କେଉଁ ପଟେ ଦେଇକି ଯିବା ଦେଉଳିରେ କ'ଣ କ'ଣ ସବୁ ଅଛି ହଉ ଠିକ୍ ଅଛି ଆଉ ସେପଟେ ଗଲେ କ'ଣ ବୁଲିକି ଦେଖିବା ଖିଚିଙ୍ଗରେ କ'ଣ ଅଛି ହଉ ଠିକ୍ ଅଛି ତେବେ ସେସବୁ ନେଇକି ଆସିବା ଆଉ ମଜା ହବ ବୁଲିବୁଲାକି ଦେଖିକି ଆସିବା ତେବେ ଆଉ କେବେ ତ ଯାଇନି ଆଉ ଆଜି ଯିବା ମାନେ ସବୁ ବୁଲିକି ଦେଖିକି ଆସିବା ଆଉ କେତେ ଟଙ୍କା ଖର୍ଚ୍ଚ ହବ ଆଉ ତୁମର ଗାଡ଼ି ଚିହ୍ନା ପରିଚୟ ଅଛି ନା ହଉ ତେବେ ତୁମେ ଗାଡ଼ି ଠିକ୍ କର ଆଉ ଆମେ ଯିବା ମୁଁ ପଇସା ଦେଇ ଦେବି ଆଉ ତୁମେ ଗାଡ଼ି ଠିକ୍ କର ତ ଗାଡ଼ି ଭଡ଼ା କେତେ ଟଙ୍କା ନବ ଆଡ଼ଭାନ୍ସ କେତେ ଦେବା ହଉ ଠିକ୍ ଅଛି ବାହାର ଯିବା ଆଉ